ବୟସ୍କ ଲୋକମାନଙ୍କୁ ମଧ୍ୟ ଖେଳିବାକୁ ଇଚ୍ଛା ହୁଏ କାରଣ ସେମାନେ ଯେତେବେଳେ ଛୋଟପିଲାମାନଙ୍କୁ ଖେଳିବାକୁ ଦେଖନ୍ତି ତାଙ୍କ ମନ ମଧ୍ୟ ଖେଳିବାପାଇଁ ଇଚ୍ଛାଶକ୍ତି ଜାଗ୍ରତ ହୁଏ କିନ୍ତୁ ତାଙ୍କର ବୟସ ଅଧିକ ହୋଇଥିବାରୁ ସେମାନେ ଖେଳିପାରନ୍ତି ନାହିଁ ସେମାନେ ବିଶେଷତଃ କମ୍ ଯେଉଁ ଖେଳରେ କମ୍ ପରିଶ୍ରମ ଲାଗିଥାଏ ସେମାନେ ସେ ଖେଳ ଖେଳନ୍ତି କିନ୍ତୁ ସେମାନଙ୍କୁ କେଉଁ ଖେଳରେ ଅଧିକ ପରିଶ୍ରମ ଲାଗିଥାଏ ଅର୍ଥାତ କ୍ରିକେଟ୍ ଫୁଟବଲ୍ ଇତ୍ୟାଦି ସେମାନଙ୍କୁ ମଧ୍ୟ ଭଲ ଲାଗିଥାଏ କାରଣ ଏହା ଯେତେବେଳେ ସେମାନେ ଦେଖନ୍ତି ଛୋଟପିଲାମାନଙ୍କୁ ଖେଳ ଖେଳିବା ଦେଖିବାର ସେମାନଙ୍କୁ ମଧ୍ୟ ସେଇ ଖେଳ ଖେଳିବାକୁ ଇଚ୍ଛା ହୋଇଥାଏ ଯେଉଁଭଳି ଭାବରେ ଛୋଟ ପିଲାମାନେ ଗାଁ ଗଣ୍ଡାରେ ଅର୍ଥାତ୍ ରାସ୍ତା ଉପରେ କି ଛୋଟ ପଡ଼ିଆରେ ଖେଳନ୍ତି ଏବଂ ବୟସ୍କ ଲୋକମାନେ ତାଙ୍କୁ ଚାହିଁଥାନ୍ତି ସେଥିରୁ ତାଙ୍କର ମଧ୍ୟ ଛୋଟପିଲା ବେଳର କଥା ମନେପଡ଼ିଯାଏ ଯେଭଳି ସେମାନେ ମଧ୍ୟ ସେଠାରେ ଖେଳୁଥିଲେ ଏହିଭଳି ଭାବରେ ବୟସ୍କ ଲୋକମାନଙ୍କୁ ଖେଳ ଭଲଲାଗେ କିନ୍ତୁ ବୟସ୍କ ଲୋକମାନଙ୍କ ପାଖରେ ଶକ୍ତି ନଥିବାରୁ ସେମାନେ ଇନ୍ଡୋର୍ ଗେମ୍ ଅର୍ଥାତ ଘର ଭିତରେ ଯାହା ଖେଳ ଖେଳନ୍ତି ସେଗୁଡ଼ିକ ଖେଳନ୍ତି ଅର୍ଥାତ୍ କ୍ୟାରମ୍ ଚେସ୍ ଇତ୍ୟାଦି କିନ୍ତୁ ଛୋଟପିଲାମାନେ ତାହାର ବିପରୀତ ଅର୍ଥାତ୍ ଯେଉଁ ଖେଳଗୁଡ଼ିକ ପିଲାମାନେ ବାହାରେ ଖେଳନ୍ତି ଅଧିକ ପରିଶ୍ରମ ଲାଗିଥାଏ ସେହି ଖେଳ ଗୁଡ଼ିକ ବିଷୟରେ ଖେଳନ୍ତି